ସାମ୍ପ୍ରତିକ ମାସ ଗୁଡ଼ିକ ସାଧାରଣତଃ ଗୋଟିଏ ହେଉଛି କାର୍ତ୍ତିକ ମାସ ଏବଂ ଆଉ ଗୋଟିଏ ଶ୍ରାବଣ ମାସ ଏହି ମାସ ଗୁଡ଼ିକରେ ଭକ୍ତମାନେ ଆମିଷ ଛାଡ଼ିଦେଇ ନିରାମିଷ ଭୋଜନ କରନ୍ତି ଏହି ନିରାମିଷ ଭୋଜନ କରୁଥିବା ହେତୁ ବିଭିନ୍ନ ପନିପରିବାର ଚାହିଦା ବଢ଼ିଥାଏ ଏହି ଚାହିଦା ହେତୁ ଲୋକମାନଙ୍କୁ ବହୁତ ଅସୁବିଧା ସମ୍ମୁଖୀନ ହେଲେ ଠିକସେ ପନିପରିବା ମିଳେନାହିଁ ଏବଂ ଯେଉଁ ପନିପରିବା ମିଳେ ବଦଳରେ ତାର ଦାମ ଅଧିକ ହୋଇଥାଏ ତେଣୁ ଲୋକମାନଙ୍କୁ ଏହି ସମୟରେ ଯେଉଁମାନେ ଏହି ଗ୍ରୀନ ପନିପରିବା ଚାଷ କରନ୍ତି ସେମାନଙ୍କର ଅଧିକ ଉତ୍ପାଦନ ହୋଇଥାଏ ଏବଂ ଉତ୍ପାଦନ ଦ୍ରବ୍ୟ ଗୁଡ଼ିକୁ ଦରଦାମ ବୃଦ୍ଧି କରନ୍ତି